ପୋଲିସ୍ ଦିନ ରାତି ପେଟ୍ରୋଲିଂ କରୁଛି ଏବଂ ରାସ୍ତା ମଝିରେ ଛିଡ଼ା ହୋଇ ସାଇରନ୍ ଦିଅନ୍ତି ଆଉ ପୋଲିସ୍ କିଛି ଯଦି ପୋଲିସ୍ କିଛି ଯଦି କୋହଳ ଆଚରଣ କରିବେ ତାହେଲେ ସାଧାରଣ ଲୋକମାନଙ୍କର ସୁବିଧା ହେବ ଆଉ ଜାଗା ଜାଗାରେ କିଛି ସିଗ୍ନାଲ ଯଦି ଲଗାନ୍ତି ତାହେଲେ ଆହୁରି ବଢ଼ିଆ ରହିବ